ଓଡ଼ିଶାର ସ୍ୱାସ୍ଥ୍ୟସେବାର ସାମଗ୍ରୀ ସ୍ଥିତି ଖୁବ୍ ଭଲ ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ବଡ଼ ବଡ଼ ଡାକ୍ତରଖାନା ଅଛି ବଡ଼ ମେଡ଼ିକାଲ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ ଏବଂ ସିଟି ହସ୍ପିଟାଲ ଏବଂ ବିଭିନ୍ନ ପ୍ରକାର କ୍ଲିନିଙ୍ଗ ମଧ୍ୟ ରହିଛି ଏଇ କ୍ଲିନିଙ୍ଗ ହେଲା ସନ ଆପୋଲୋ ଏପଟେ ହେଲା ଅଶ୍ଵନି ଅଶ୍ଵନି ଅଶ୍ଵନି ହସ୍ପ ଅଶ୍ଵ ଅଶ୍ଵନି ହସ୍ପିଟାଲ ଜୟଗୁରୁ ହସ୍ପିଟାଲ ଶାନ୍ତି ହସ୍ପ ଶାନ୍ତି କ୍ଲିନିଙ୍ଗ ଏହିସବୁ କ୍ଲିନିଙ୍ଗ ମାନଙ୍କରେ ଏଉଡ଼ା ସବୁ ବେସରକାରୀ କ୍ଲିନିଙ୍ଗ ଏଥିରେ ଲୋକଙ୍କର ବହୁତ ପଇସା ଲାଗେ ଏବଂ ଏହି କ୍ଲିନିଙ୍ଗ ଲୋକମାନେ ଯାଆନ୍ତି ଡାକ୍ତରଖାନାର ସୁବିଧା ସବୁଆଡ଼େ ହେଇଗଲାଣି ସ୍ୱାସ୍ଥ୍ୟସେବାର ଉନ୍ନତି ମଧ୍ୟ ହେଲାଣି ସୁଲଭତା ଦୃଷ୍ଟିରୁ ଏବେ ଘରେଘରେ ବିଜୁସ୍ୱାସ୍ଥ୍ୟ କାର୍ଡ଼ ଅଛି ବିଜୁସ୍ୱାସ୍ଥ୍ୟ କାର୍ଡ଼ ମାଧ୍ୟମରେ ଲୋକମାନେ ଏବେ ଯେଉଁ ସ୍ୱାସ୍ଥ୍ୟ କାର୍ଡ଼ ଦେଖାଇ ସୁବିଧା ସୁଯୋଗ ନେଇ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟର ସୁବିଧା ସୁଯୋଗ ନେଇପାରୁନି କୌଣସି ଲୋକର ଗୋଟେ କିଛି ବଡ଼ ଅପରେସନ୍ ହେଲେ ତାହେଲେ ବିଜୁସ୍ୱାସ୍ଥ୍ୟ କାର୍ଡ଼ ଦେଖାଇ ଅପରେସନ୍ ପାଇଁ ଯାଇ ପାରୁଛନ୍ତି ଏବଂ ସୁଲଭ ମୂଲ୍ୟରେ ଔଷଧ ମଧ୍ୟ ମିଳୁଛି ଏବଂ ଡାକ୍ତର ସୁବିଧା ଯୋଗାଇ ଦିଆଯାଉଛି ଡାକ୍ତରଖାନାରେ ଏବେ ନିଜଅଞ୍ଚଳ ଓ ଆମଅଞ୍ଚଳର ଡାକ୍ତରଖାନା ଅଛି ସେଠାରେ ମଧ୍ୟ ସେମତି କୌଣସି ଅସୁବିଧା ହେଉନାହିଁ ମେଡ଼ିକାଲରେ ଆଉ ଲମ୍ବା ଲାଇନ୍ ଲଗାଇବାକୁ ପଡ଼ୁନି କମ୍ପୁଟର ସାହାଯ୍ୟ କମ୍ପୁଟର ସାହାଯ୍ୟରେ ଟିକଟ କରିବାର ବ୍ୟବସ୍ଥା ହେଉଛି ଏବଂ ସବୁ ବିଭାଗମାନେ ସ୍ଥାୟୀ ସ୍ଥାୟୀ ଭାବରେ ରହୁଛନ୍ତି ସକାଳରୁ ସନ୍ଧ୍ୟାପର୍ଯ୍ୟନ୍ତ ଡାକ୍ତରମାନେ ରହୁଛନ୍ତି କ୍ଲିନିଙ୍ଗ ଗୁଡ଼ାକରେ କ୍ଲିନିଙ୍ଗ ସଫାସୁତୁରା ରହୁଛନ୍ତି ସବୁ ସମୟରେ ଡାକ୍ତରମାନେ ରହୁଛନ୍ତି ଏବଂ ସେମାନେ ଆମ ମାନଙ୍କୁ ଧ୍ୟାନ ଦଉଛନ୍ତି ଡାକ୍ତରଖାନାରେ ଭଲ ସୁଯୋଗ ସୁଯୋଗ ସୁବିଧା ମିଳୁଛି